ହ୍ୟାଲୋ ଭାଇ ମୋର କିଛି ଜରୁରୀ କାମ କରିବାରୁ ମୁଁ ସୋନପୁରରେ ନ ରହି ବୌଦ୍ଧକୁ ପଳାଇ ଆସିଛି ଆପଣ ଦୟାକରି ମୋତେ ବୌଦ୍ଧ ଆସିକି ପିକ୍ ଅପ୍ କରି ନେଇ ଯାଆନ୍ତୁ ମୋର ଅତ୍ୟନ୍ତ ଜରୁରୀ କାମ ପଡ଼ିଲା ସେଥିପାଇଁ ମୁଁ ସୋନପୁରରେ ଛାଡ଼ି ବୌଦ୍ଧକୁ ପଳାଇ ଆସିଛି ପ୍ଲିଜ୍ ଆପଣ ଏଠାକୁ ଆସି ମୋତେ ପିକ୍ ଅପ୍ କରି ନିଅନ୍ତୁ